ଦଶ ଦଶ ଦୁଇ ହଜାର ଦଶ ପାଞ୍ଚ ବାର ଦୁଇ ହଜାର ପନ୍ଦର ଦୁଇ ଏକେ ଦୁଇ ହଜାର କୋଡ଼ିଏ ତିରିଶି ବାର ଦୁଇ ହଜାର ସତର ସାତ ଦୁଇ ହଜାର ଚବିଶି